ନମସ୍କାର ନମସ୍କାର ଆଉ ଝିଅ ମୁଁ ତ ଗାଁରେ ଅଛି ଆଉ ଜାଣିଛୁ ତ ତୋ ବାପା ଚାଷୀ ଲୋକ ଚାଷବାସ କରୁଛି ଘର ପାଖରେ ଅଛି ଜମିରୁ ଆସିଛି ଆରେ ଝିଅ ତୁ ଜମା ବ୍ୟସ୍ତ ହନି ତୁ ରଜ ଦିନେ ଦୁଇ ଦିନ ଆଗକୁ ଥିବ ତୁମର ସେଇଠୁ ହୋଷ୍ଟେଲ୍ରୁ ମେସ୍ରୁ ତୁ ଘରକୁ ଆସେ ସାଙ୍ଗ ହୋଇକି ଉଭୟେ ଯିବା ଭୂବନ ବଜାର ଆମର ସେଇଠି ଯେଉଁ ଲୁଗା ଦୋକାନ କ୍ଳଥ୍ ଷ୍ଟୋର୍ ଅଛି କୋଣାର୍କ କ୍ଳଥ୍ ଷ୍ଟୋର୍ ଅନିଲ କ୍ଳଥ୍ ଷ୍ଟୋର୍ ଶ୍ରୀକ୍ରୀଷ୍ଣା ଷ୍ଟୋର୍ ଷ୍ଟୋର୍ ସାଙ୍ଗ ହୋଇ ଯିବା ନିଜର ଚଏସ୍ରେ ମନ ପସନ୍ଦରେ ଶାଢ଼ୀ ଡ୍ରେସ୍ ଆଉ ତୋର ଯାହା କିଣିବାର ଥିବ କିଣିବା ଆଉ ସାଙ୍ଗ ହୋଇ ଆସିବା ମୁଁ ତ ରଜ ଉପଲକ୍ଷେ ଆମର ପିଠାପଣା ଯାହା କରିବା କଥା ବଜାରରୁ ଆଣି କରିବା ଏଥର ରଜ ପର୍ବ ଦୋଳି ଖେଳିବା ଆଉ ରଜ ପାନ ଖାଇବା ଏସବୁ କରିବୁ ଲୋ ମା' ଆରେ ଝିଅ ଆରେ ମା' ତୁ ତ ଜାଣିଛୁ ସେମାନେ ହେଉଛନ୍ତି ହାଇଫାଇ ଲୋକ ଉଚ୍ଚ ସ୍ଥରୀୟ ଲୋକ ତା ବାପା ବଡ଼ ବଡ଼ ଚାକିରି ତାଙ୍କମାନଙ୍କ ବାପା ବଡ଼ ବଡ଼ ଚାକିରି କରିଛନ୍ତି ବ୍ୟାଙ୍କ୍ ବାଲାନ୍ସ ଅଛି ଟ୍ରକ୍ ବସ୍ ବିଜ୍ନେସ୍ ଗାଡ଼ି ଭଡ଼ା କଳକାରଖାନା ତାଙ୍କର ଅଛି ବହୁତ କମାଉଛନ୍ତି ସେମାନଙ୍କ ସେ ହାଇଫାଇ ଲୋକ ତାଙ୍କ ଝିଅ ବି ହାଇଫାଇ ଘର ଝିଅ ସେ ତାଙ୍କ ଝିଅକୁ ମନ ଇଚ୍ଛା ସୁନା ରୂପା ଶାଢ଼ୀ ଡ୍ରେସ୍ ଭଲ ଭାବରେ ଯେତେ ଦାମୀ ଚାହିଁଲେ କିଣିକି ଦେବେ ଟିକିଏ ହାଇ ଫାଇରେ ଢାଞ୍ଚାରେ ତୁ ତ ମା' ଜାଣିଛୁ ତୋ ବାପା ଜଣେ ଚାଷୀ ଲୋକ ଅଭାବି ଲୋକ ମୋର ଯେତିକି ରୋଜଗାର ସେହି ଅନୁସାରେ ପରିବାର ଚଳେଇବି ଆଉ ତୋର ମନ ଶାନ୍ତି ହେଲା ଭଳିଆ ତ ମୁଁ ଦେଇ ପାରିବି ନାହିଁ ପ୍ରଥମେ ମୁଁ ଯେତିକି ଅଛି ସେତିକିରେ ତୋତେ ଦେବି ଆଉ ଭଲକରି ମନ ଦେଇକି ପାଠ ପଢ଼ିକି ତୁ ମା' ଚାକିରି କର ରୋଜଗାର କର ଯେତେବେଳେ ଭଲ ଭାବରେ ରୋଜଗାର କରିବ ତୁମର ମନ ପସନ୍ଦ ପାଇଁ ଝିଅ ତୁ ଯେମିତିଆ ଡ୍ରେସ୍ ଯାହା କିଣିପାରିବୁ ଆରେ ମା' ଟିକିଏ ବୁଝିବାକୁ ଚେଷ୍ଟା କର ମୁଁ କେବେ ବାପା ମୋ ଝିଅକୁ ଗେଲ୍ହା ଝିଅକୁ ଜମା ଠକୁନାହିଁ ମୋର ଆୟ ସେତିକି ମୁଁ ଜଣେ ସାଧାରଣ ଛୋଟ ଚାଷୀ କ୍ଷୁଦ୍ର ନିମ୍ନ ଚାଷୀ ଏ ଚାଷରେ କେତେ ବା ରୋଜଗାର ହେଉଛି ଧାନ ଚାଉଳ ପନିପରିବା ତେଲ ଫେଲ ହେଉଛି ପରିବାର ଚଳେଇବା ଭାରି କଷ୍ଟକର ମୋ ଝିଅକୁ କ'ଣ ମୁଁ ଆଉ ଏତେ କମ୍ରେ ରଖିବାର ଚାହେଁ କି ମନଟା ମୋର ଉଚ୍ଚ ଅଛି କିନ୍ତୁ ନିଶ୍ଚିତ ଆଉ ମୋ ଝିଅକୁ ତ ଯେତିକି ମୋର ରୋଜଗାର ଯଦି ମୋ ଝିଅ ଏତେ ଅବୁଝା ହେଉଛି ବୁଝୁ ନାହିଁ ମନ ମାରୁଚି ତା'ହେଲେ ମୋ ଝିଅ ପାଇଁ ମୋ ପାଖ ପଡ଼ୋଶୀରୁ କେଉଁଠୁ ଧାର କରଜ ଋଣ ଆଣି ମୋ ଝିଅର ମନ ଶାନ୍ତି କରିବି ତାକୁ ଭଲ ଶାଢ଼ୀ ଡ୍ରେସ୍ ଯାହା ଚାହିଁବ ଦେବି ଆଉ ମୋ ଝିଅକୁ ମନ ଦୁଃଖ କରିବି କି ମନ ଦୁଃଖ କେବେ କରାଇବିନି ଆଉ ମୋ ଝିଅ ମୁଁ ଯେତିକି ମୁଁ ତୋତେ ଦେଉଛି ତୁ ମନ ଦେଇକି ପାଠ ପଢ଼ ଭଲ ପାଠ ପଢ଼ ରୋଜଗାର କର ଚାକିରି କର ତୋ ରୋଜଗାରରେ ତୁ ଯେତେ ଖୁସି ମନାଇବୁ ଯେତେ ହାଇ ଢାଞ୍ଚାରେ ଚାଲିବୁ ଚାଲେ ନିଶ୍ଚିନ୍ତ ନିଶ୍ଚିନ୍ତ ତୁ ଆଗେ ତୋର ଯେଉଁ ମେସ୍ର ହୋଷ୍ଟେଲ୍ ଅଛୁ ଝିଅ ଆସେ ବଜାରକୁ ଯିବା ଆଉ ଯେଉଁ କ୍ଳଥ୍ ଷ୍ଟୋର୍ ବେଷ୍ଟ୍ ଦୋକାନ ଅଛି ଯିବା ଆଉ ଯେତିକି ବା ମୋର ରୋଜଗାର ଅଛି ମୋର ସମ୍ବଳ ଅଛି ସେଇଥିରେ ନିଶ୍ଚିତ ତୋତେ କିଣା କିଣି କରିବା ପାଇଁ ଦେବି ଆଉ ଯଦି ମୋ ଝିଅ ବୁଝୁ ନାହିଁ ଅବୁଝା ହେଉଛି ଆଉ ତା ମନ ବୁଝିବା ପାଇଁ ତାକୁ ମୋର ମୁଁ ନିଶ୍ଚିନ୍ତ ଧାରେ ଋଣ ପାଖ ପଡୋଶୀରୁ କରିକି ତାକୁ ତୋତେ କିଣିକି ଲୋ ମା' ଦେବି ତୁ ଆଉ ମନ ଦୁଃଖ କରନା ଆସେ ହଁ ରଜ ଥିବ ଦିନେ ଦୁଇ ଦିନ ଯିବା ଆଉ ଦୁଇ ଦିନ ତିନି ଦିନ ପୂର୍ବରୁ ଆସିଲେ ସିନା ରଜ ପର୍ବ ପାଳନ କରିବା କିଣାକିଣି କରିବା ଆଉ ମାର୍କେଟ୍ ଯିବା ଆମର ଯେଉଁ ଆଉ ବିଭିନ୍ନପ୍ରକାର ଯେଉଁ ପିଠା ପଣା ରଜ ପିଠା ଆଉ ଏସବୁ ହେବ ଦୋଳି ତିଆରି କରାଯିବ ତେଣୁ ରଜ ପର୍ବ ତ ମୁଖ୍ୟ ଦୋଳି ଖେଳା ଆଉ ଏସବୁ ସମ୍ଭବ କରିବା ଆଉ ଦୁଇ ଦିନ ଥିବ ମୁଁ ତୋ ପାଖକୁ ଝିଅ ଯିବି ତୋତେ ଆଣିକି ଆସିବି ସାଙ୍ଗ ହୋଇକି ଆସିବା ନା କ'ଣ କହୁଛୁ ହଉ ହଉ ହଉ ରହିଲି ଲୋ ମା'